ଆମ ଭାରତୀୟ କଳାଶୈଳୀ ଆଗରୁ ବହୁତ ଭଲଥିଲା ପାଲା ଥିଲା ଦାସକାଟିଆ ଥିଲା ପାରମ୍ପରିକ ପ ରାମାୟଣ ନାଟକ ଥିଲା ହେଲେ ଆଜି କାଲି ଏହା ବହୁତ ଲୋପ ପାଇବାରେ ଲାଗିଛି ଆଜିକାଲି ଏଇଟା ଦେଖିବାକୁ ବି ମିଳୁନି ଭାରତରେ ଏହାର ସଂଖ୍ୟା ବହୁତ କମ ଆଜିକାଲି ନାଚଗୀତ ମେଲୋଡ଼ି ଅଛି ତ ସମସ୍ତେ ସେଇଠି ଥିବେ ହେଲେ ଏସବୁ ଲୋପ ପାଇଲେ ଆମର କଳା ସାଂସ୍କୃତିକ ଶୈଳୀରେ ବହୁତ ଅସୁବିଧା ହେଉଛି ଲୋକମାନେ ଦିନକୁ ଦିନ ଏସବୁ ଭୁଲି ଯାଉଛନ୍ତି ଏହାର ଚାହିଦା ବହୁତ କମିଯାଉଛି ଆଜିକା ଯୁଗରେ ଏସବୁର ବହୁତ ଚାହିଦା ରହିଛି ହେଲେ ଏହାର ଲୋପ ପାଇବାରେ ଲାଗିଛି ନା ପାଲା କରିବା ଲୋକ ଅଛି ନା ଏଠି ପାଲା ଦେଖିବା ଲୋକ ଦାସକାଠିଆ ରାମାୟଣ ତ ବହୁତ ଆଗରୁ ଲୋପ ପାଇଯାଉଛି କିନ୍ତୁ ଏହା ନହେଲେ ଭଲ ଆଜିକାଲି ଆମ ଲୋକମାନେ ଏହାର ଚାହିଦା ଜାଣିପାରୁନାହାନ୍ତି ସେମାନେ ଆଜିକାଲି ନାଚ ଗୀତରେ ମଜି ଯାଉଛନ୍ତି ହେଲେ ସେମାନେ ଯେଉଁଟା ବୁଝିପାରୁଛନ୍ତି ଜାଣିପାରୁଛନ୍ତି ଯେଉଁଠୁ ସବୁ ଶିଖିପାରୁଛନ୍ତି ସେ ସବୁରୁ ନ ଜାଣିକି ନାଚ ଗୀତରେ ମଜିଯାଉଛନ୍ତି ଭାରତରେ ତ ରାମାୟଣର ବହୁତ ଆବଶ୍ୟକ ରହିଛି ହେଲେ ଏହାର ଲୋପ ଦିନକୁ ଦିନ ପାଇଯାଉଛି ଆଉ ଦାସକାଠିଆ ଦାସକାଠିଆ ତ ଆମର ମୁଖ୍ୟ କହିଲେ ଚଳେ ଆଉ ପାଲା ଏହା ତ ଆମ ପାଇଁ ବହୁତ ଭଲ ହେଲେ ଶିକ୍ଷା ମିଳିବାକୁ ମିଳିଲା ବେଳେ ନା ଆମେ ଶିଖିପାରୁଛୁ ନା ଜାଣିପାରୁଛୁ ନା ସେ ଲୋକମାନଙ୍କୁ ଆମେ ଦେଖିପାରୁଛୁ ଏହାର ଲୋପ୍ ପାଇଯାଉଛି ଏହାର ଲୋପ୍ ନ ପାଇବା ପାଇଁ ଆମକୁ ବହୁତ କିଛି କରିବାକୁ ପଡ଼ିବ ଆଉ ପାଲା ଦାସକାଠିଆର ଯେମିତି ଚାହିଦା ଆଗରୁ ଥିଲା ଏବେ ବି ସେମିତି ରହିଲେ ଭଲ ହେବ ଲୋକମାନେ ଦେଖିବା ପାଇଁ ଯିବେ ଶୁଣିବା ପାଇଁ ଯିବେ ବହୁତ କିଛି ଶିକ୍ଷା ପାଇବେ ଆଉ ଆଗ ଭଳି ବହୁତ ଭଲ ମଣିଷ ହେବେ ଏବେ ନାଚ ଗୀତ ଆଉ ମେଲୋଡ଼ି ଦେଖିକି ବହୁତ ଉତ୍ପାତ ହେଉଛନ୍ତି ନା ସେଠୁ କିଛି ଶିକ୍ଷା ପାଉଛନ୍ତି ନା କିଛି ସେଠୁ ବୁଝୁଛନ୍ତି ଖାଲି ନାଚ ଗୀତରେ ମଜିଗଲେ କଣ ହେବ ଯେଉଁଠୁ କିଛି ଶିକ୍ଷା ମିଳୁଛି ଶିଖିବା କଥା ସେ ସବୁର ତ ଲୋପ୍ ପାଇଯାଉଛି ଏହା କେମିତି ଲୋପ୍ ନ ପାଏ ଏହା କେମିତି ଆଗ ଭଳି ପୁଣି ଥରେ ସେ ଯଦି ହେବ ଆଧୁନିକ ଯୁଗ ଭଳି ହେବ ଏସବୁର ଚାହିଦା କରାଯିବା ଦରକାର